ଯେତେବେଳେ ମୁଁ ରୋଷେଇ କରିବାକୁ ଯିବି ମୋତେ ଡର ଲାଗିଥାଏ କାରଣ ତୁଣରେ ହଳଦୀ ଲାଗିଯିବ କି ଲୁଣ ଲାଗି ଯିବ କି ସେଥି ପାଇଁ ଡର ଲାଗିଥାଏ ଏବଂ କାଳେ ପୋଡ଼ି ହେଇଯିବି ସେଥିପାଇଁ ଡର ଲାଗିଥାଏ କାରଣ ମୁଁ ସେ ରୋଷେଇ ବିଷୟରେ କିଛି ଜାଣି ନଥିଲି ରଶ୍ମି ମୁଁ କହୁ ଥିଲି ପନିର୍ ତରକାରୀ ମୁଁ ରାନ୍ଧିବି ଆଉ କଣ କଣ ସାମଗ୍ରୀ ଲାଗେ ମୁଁ ତ ଜାଣିନି ତା'ହେଲେ ତୁ ମୋତେ କିଛି ବତେଇଦେ ଯାହା ଫଳରେ କି ମୁଁ ପନିର୍ ତରକାରୀ ରାନ୍ଧିବି